ହାଲୋ ହଁ ହଁ ମୁଁ ସିମେଣ୍ଟ ଡିଲର୍ କହୁଛି ଆପଣଙ୍କର କ'ଣ ଥି ଦରକାର ଥିଲା କି ଆମ ପାଖରେ ହେଲେ କି ସିମେଣ୍ଟ ଆପଣ ଚହୁଁଛନ୍ତି କ୍ଵାଲିଟି ତ ସେଇଟା ମାନେ ପ୍ରଡ଼କ୍ସନ୍ ସମୟରେ ସେଇ କ୍ଵାଲିଟିଟା ହିଁ ଚେଞ୍ଜ କରାହେଇକିରି ସେଇଟା ପ୍ୟାକିଂ କରାହେଇଛି କ୍ଵାଲିଟି ନିଶ୍ଚିତ ଭଲ କିନ୍ତୁ କଥା ହେଉଛି ଆପଣ କି ସିମେଣ୍ଟ ନେବେ କୋଣାର୍କ ସିମେଣ୍ଟ ନେବେ ହଁ ହେ ହେଲେ କୋଣାର୍କ ସିମେଣ୍ଟ ନେବେ ନା ଡାଲମିଆ ସିମେଣ୍ଟ ନେବେ କି ସିମେଣ୍ଟ ନେବେ କୁହନ୍ତୁ ଏଇ ଦୁଇ ପ୍ରକାର ସିମେଣ୍ଟ ମୋର ଗୋଡ଼ାଉନରେ ଅଛି ଡାଲମିଆ ଆଉ କୋଣାର୍କ ଦୁଇଟା ଯାକ ଅଛି କ'ଣ କହିଲେ କୋଣାର୍କ ସିମେଣ୍ଟଟା ଭଲ ପଡ଼ିବ କେତେ ଆପଣଙ୍କୁ ଦରକାର ଆଚ୍ଛା ହଁ ହେବି କହିଲେ ଗୋଟେ ଗାଡ଼ି ନା ଦି ଗାଡ଼ି ନେବେ ହଁ ହଁ ମୁଁ ଆପଣଙ୍କୁ ଠିକ୍ ମାର୍ଜିନ୍ ରଖିଦେବି କିଛି ନାହିଁ ଯେହେତୁ ଆପଣ ଟିକେ ହ୍ୟୁଜ୍ ଆମାଉଣ୍ଟର ନଉଛନ୍ତି ମୁଁ ନିଶ୍ଚୟ ଆପଣଙ୍କର ପାଇଁ ଟିକେ ମାର୍ଜିନ୍ କମ୍ କରିବି ଆଉ ଆପଣ ହଁ ହଁ କ୍ୱାଲିଟି ଉପରେ ମୁଁ ହଣ୍ଡ୍ରେଡ଼ ପରସେଣ୍ଟ ସିଓର୍ ମୋତେ ଟିକେ ଜଣାଇବେ ହଉ ଆଜ୍ଞା ମୋତେ ଏଇ ନମ୍ବର୍ରେ ଫୋନ୍ କରିବେ ଆଜ୍ଞା ରଖ